ହଁ ମାଛ ତ ଆଜିକାଲି ବହୁଳ ଭାବରେ ମାନେ ବୃତ୍ତି କରାହେଲାଣି ଆଉ ଯଦି ସେହି ହିସାବରେ ଯଦି ସରକାରଠାରୁ କିଛି ଚାହିଁବା ପାଇଁ ଇଚ୍ଛା କରୁଛେ ତ ସରକାର ଆଜିକାଲି ଯେଉଁ ସବୁ ଗ୍ରୁପ୍ ବନାଇଛି ତ ତା ସାହାଯ୍ୟରେ ବହୁତ ଲୋକ ମାଛ ପୋଖରୀ ମାଛର କିଛି ଲୋନ୍ କରିକରି ସେ ଭଲ ଭାବରେ ମାଛ ଧରିପାରୁନ୍ତି ତା'ଦେହରେ ଚାହିଁଲେ ବି ଯୁବତୀମାନେ ବି ତା'ଦେହରେ ଇନ୍ଭଲ୍ଭ୍ ହୋଇପାରିବେ ତା'ଦେହରେ ମାସିକ ଆୟ ରୂପରେ ଯାହା ଆସିଲା ସେହି ହିସାବରେ ଗୋଟେ ଗ୍ରୁପ୍ କରି ତା'ଦେହରେ କିଛି ଆର୍ଥିକ ଖର୍ଚ୍ଚ କରି ତ ସେହି ହିସାବରେ ଯଦି ବି କରାଯାଏ ତା'ହେଲେ ମୁଁ ଭାବୁଛି ବହୁତ ଉପଯୋଗୀ ହେବ କାହିଁକିନା ମାଛର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି ଆଉ ସେହି ହିସାବରେ ତା'ର ବୃତ୍ତିଟା ବି ବହୁତ ଲାଭଦାୟକ ହେବ ତ ସେହି ହିସାବରେ ଯଦି ଦେଖିବା ଗଲେ ତ ଗୋଟେ ଗ୍ରୁପ୍ କରାଯାଇ ଯଦି କିଛି ପାଞ୍ଚ ଦଶ ଜଣ ମିଶିକିରି ଗୋଟେ ରୋଜଗାର କ୍ଷମ କରିବାକୁ ଚାହୁଁଛନ୍ତି ତ ସେହି ହିସାବରେ ସେ ବହୁତ ଲାଭଦାୟକ ହେବ